ଚାରି ପାଞ୍ଚ ଦୁଇହଜାର କୋଡ଼ିଏ ଛଅ ସାତ ଦୁଇହଜାର ଏକୋଇଶି ଚାରି ଛଅ ଦୁଇହଜାର ବାଇଶି ପାଞ୍ଚ ସାତ ଦୁଇହଜାର ତେଇଶି ଛଅ ଆଠ ଦୁଇହଜାର ଚବିଶି